ମୋତେ ବହି ବ୍ୟତୀତ ପତ୍ରିକା ଦରଖାସ୍ତ ରଚନା ଆଉ ଖବରକାଗଜ ପଢ଼ିବାକୁ ବହୁତ ଭଲ ଲାଗେ ଖବରକାଗଜ ପଢ଼ିବାଦ୍ୱାରା ଆମ ରାଜ୍ୟର ଆଉ ରାଜ୍ୟ ବାହାରର ମଧ୍ୟ ସବୁ ଖବର ମୁଁ ଜାଣିପାରେ ସବୁ ଖବର ଜାଣିବାଦ୍ୱାରା ମୋତେ ବହୁତ ଖୁସି ଲାଗେ ମୁଁ ସେଥିପାଇଁ ସବୁଦିନ ଖବରକାଗଜ ପଢ଼ିଥାଏ